ହଁ ଦେଖନ୍ତୁ ଯିଏ କୃଷକ ହେଇଛି ଯିଏ ପଶୁଙ୍କୁ ପାଳନ କରିଛି ସେଇ ଜାଣିଛି ସିଏ ତା'ର ଯେଉଁ ପଶୁଟି କେମିତି ବ୍ୟବହାର କରେ ପଶୁମାନଙ୍କର ବି ବ୍ୟବହାର ଥାଏ କିଏ ଟିକେ ଚଗଲା କିଏ ରାଗି ତାଙ୍କର ବି ଗୁଣ ଥାଏ ତାଙ୍କର ବି ମନ ଅଛି ନା ସିଏ ସିନା କଥା କହିପାରନ୍ତି ନାହିଁ କିନ୍ତୁ କୃଷକ ଭଲ ଭାବରେ ଜାଣିପାରେ କିଏ କିଭଳି ଭାବେ ଯେତେବେଳେ ସେମାନଙ୍କୁ ରୋଗ ହୋଇଥାଏ ସେମାନେ ଦୁର୍ବଳ ହେଇଯାଆନ୍ତି ଖାଇବାକୁ ଯାଆନ୍ତିନି ତାଙ୍କର ଖାଦ୍ୟ କମ୍ ହେଇଯାଏ ଯାହାଦ୍ୱାରା କି କୃଷକ ଜାଣିପାରେ ଯେ ୟାର କିଛି ନା ଗୋଟେ ରୋଗ ହେଇଛି ତା'ପରେ ସିଏ ଡକ୍ଟରଙ୍କୁ ଡାକିଥାଏ ଡକ୍ଟରଙ୍କୁ ଡାକିବା ପରେ ତା'ର ନିରୀକ୍ଷଣ ଡକ୍ଟର କରିଥାନ୍ତି ତାଙ୍କୁ କିଛି ଔଷଧ ଦିଅନ୍ତି ଔଷଧ ଦେବା ମାତ୍ରେ ଔଷଧ ବା ଇଞ୍ଜେକ୍ସନ୍ କିଛି ତାକୁ ଦିଆଯାଏ ତା'ପରେ ତାକୁ ପରୀକ୍ଷା ଟୀକା ଦିଆଯାଏ ଯଦି ଅଧିକ ରୋଗଟା ଅଧିକ ଦିନ ଗଲା ତାକୁ ଟୀକା ଦିଆଯାଇଥାଏ ତା'ପରେ ଧୀରେ ଧୀରେ ଧୀରେ ଧୀରେ ଯଦି ତା'ର ରୋଗ ଟି ଅଧିକ ହେଲା ତାକୁ ପ୍ରତ୍ୟେକ ଦିନ ଡାକ୍ତରଙ୍କର ଯେଉଁ ଚିକିତ୍ସାର ଯେଉଁ କ'ଣ ଥାଏ କହିଲେ ନିୟମିତ ସ୍ୱାସ୍ଥ୍ୟ ଯେଉଁ ଚେକଅପ୍ କରିବାଟା ତାକୁ କରାଯାଇଥାଏ ପରୀକ୍ଷା କରାଯାଇଥାଏ ତା'ପରେ ଏଇଭଳି କରାହେବା ଦ୍ୱାରା ସିଏ ଜାଣିପରେ ତା'ପରେ ସେଇ ହିସାବରେ ତାକୁ ଔଷଧ ଦିଆଯାଇ ତା' ରୋଗକୁ ଭଲ କରାଯାଏ ତା'ପରେ ବହୁତ ଏମିତି ରୋଗ ଅଛି ଯେଉଁଟାକି ପଶୁମାନଙ୍କୁ ହେବା ଦ୍ୱାରା ସେଟା ପ୍ରାଣୀମାନଙ୍କ ପ୍ରତି ଆସିଥାଏ ଭାରି ଯୋଉଟାକି ଏକ ବହୁତ ବଡ଼ ଦୁଃଖର କଥା ଗାଈମାନଙ୍କୁ ଯେତେବେଳେ କିଛି ନ କିଛି ରୋଗ ହେଇଥାଏ ତାଙ୍କ ଠୁ କ୍ଷୀରଟା ଆମେ ଆଣିକି ପିଇଥାଉ ସେଇଟା ଗୋଟେ ବହୁତ ବଡ଼ ରୋଗ ଯେ ତାଙ୍କର ହେଇଥିବା ସମୟରେ ଯେତେବେଳେ ଆମେ କ୍ଷୀର ଆଣିକି ପିଇବା ସେ କ୍ଷୀର ଆମ ଶରୀରକୁ ଯାଇ ଆମକୁ ମଧ୍ୟ ରୋଗ ସୃଷ୍ଟି କରାଇବ ଏଇଟା ଗୋଟେ ବଡ଼ ଦୁଃଖଦ କଥା ଆଉ ଏହାକୁ ସଂରକ୍ଷଣ ମାନେ ଆମେ ଦେଖିକି ଚଳିବା ଯେ ହେଇଛି କି ନ ହେଇଛି ତାହା ଦେଖିକି ଚାଲିଲେ ତ ଅସୁବିଧା ନାହିଁ ନ ଦେଖିକି ମାନେ କଲେ ଅସୁବିଧା ହେଇପାରେ ଆଗକୁ